ଆମ ଆମ ଅଞ୍ଚଳରେ ହିନ୍ଦୁ ମୁସଲମାନ ଧର୍ମ ଗୁଡ଼ିକ ଲୋକମାନେ ବାସ କରନ୍ତି ଆମ ଅଞ୍ଚଳରେ ହିନ୍ଦୁ ମୁସଲମାନମାନେ ବାସ କରନ୍ତି ହିନ୍ଦୁ ମୁସଲମାନମାନେ ତାଙ୍କର ପର୍ବ ପର୍ବର ହେଲେ ସେ ଆମକୁ ନିମନ୍ତ୍ରଣ କରନ୍ତି ଏବଂ ସେମାନଙ୍କ ଦ୍ୱାରା ଆମେ ଭାଇଚାରା ମଧ୍ୟ ହେଇ ରହିଥାଉ ସେମାନେ ବହୁତ ଭଲ ହିନ୍ଦୁ ମୁସଲମାନମାନଙ୍କ ସହିତ ର ମଳିମିଶି ରହୁଛନ୍ତି ଏବଂ ରହିବା ଦ୍ୱାରା ସେମାନଙ୍କର ଅନେକ ଲାଭ ମଧ୍ୟ ହୋଇଥାଏ ଏବଂ ମାନେ ମାନେ ସମ୍ପ୍ରଦାୟ ମାନେ ଆମର ଏଠାରେ ବାସ କରୁଛନ୍ତି ବାସ କରିବା ଦ୍ୱାରା ବାସ ବାସ କରିବା ଦ୍ୱାରା ଏବଂ ବାସ କରନ୍ତି ସମ୍ପ୍ରଦାୟର ଲୋକମାନେ ହିନ୍ଦୁ ମୁସଲମାନ ରହୁଛନ୍ତି ଧର୍ମ ଗୁଡ଼ିକ ପ୍ରମୁଖ ଏହି ଅଞ୍ଚଳରେ ହିନ୍ଦୁ ମୁସଲମାନମାନେ ହିନ୍ଦୁମାନେ ସମସ୍ତଙ୍କର ସମସ୍ତଙ୍କର ଲକ୍ଷ୍ୟ ହେଉଛି ଈଶ୍ୱରଙ୍କୁ ପ୍ରାପ୍ତି କରିବା ଈଶ୍ୱରଙ୍କୁ ପ୍ରାପ୍ତି କରିବା ହିନ୍ଦୁ ମୁସଲମାନମାନେ ସମସ୍ତ ଭାବରେ ଈଶ୍ୱରଙ୍କୁ ପ୍ରାପ୍ତ କରିବା ଦ୍ୱାରା ହୋଇଥାଏ ସେମାନେ କିିଏ ଭଗବାନଙ୍କୁ ଡାକିବା ଦ୍ୱାରା ଈଶ୍ୱର ପ୍ରାପ୍ତ ହୋଇଥାଏ କିଏ ଆଲ୍ଲାହାଙ୍କୁ ଡାକିବା ଦ୍ୱାରା ଈଶ୍ୱର ପ୍ରାପ୍ତ ହୋଇଥାଏ କିନ୍ତୁ ସମସ୍ତେ ଈଶ୍ୱର ପ୍ରାପ୍ତ କରିବା ଦ୍ୱାରା ଡାକନ୍ତି ଏବଂ ଈଶ୍ୱର ପ୍ରାପ୍ତ କରିବା ଦ୍ୱାରା ସେମାନଙ୍କର ସେମାନଙ୍କର ଜୀବନ ଧନ୍ୟ ହୋଇଥାଏ ଏବଂ ଜୀବନ ଧର୍ମ ହେବା ଦ୍ୱାରା ସେମାନେ ବହୁତ